ଇ ମୋର୍ ସଫଳତା ହେଲା ଯେ ଆମର୍ ଗାଁରେ ଶିକ୍ଷା କେନ୍ଦ୍ରର କିଛି ହେନ୍ତା ସୁବିଧା ନାଇଁ ଥାଇ ଜେନ୍ଟାକି ଛୋଟ୍ ଛୋଟ୍ ପିଲା ଛୁଆମାନେ କେନ୍ସି କୌଣସି ଜାଗାରେ କୋଚିଂ କରିନାଇଁପାରୁଥିଲେ ତ ସେଥିର୍ଲାଗି ଆମେ ଗୁଟେ କେତେଗୁଡ଼ାଏ ପିଲା ମିଶିକରି ଚାହେଁଲୁ ଯେ ଗୁଟେ ଅନୁଷ୍ଠାନ୍ର ଶିକ୍ଷା କେନ୍ଦ୍ରଟେ ବାହାର୍ କର୍ମୁ ବୋଲିକିରି ସେଥିର୍ଲାଗି କୋଚିଂ ସେଣ୍ଟର୍ଟେ କର୍ମୁ ଯେନ୍ଟାକି ଛୋଟ୍ ଛୋଟ୍ ପିଲାଛୁଆମାନ୍କୁ ନେଇକିରି ଯେନ୍ମାନେ ପଢ଼ାଲିଖା ନାଇଁ କରୁଥିଲେ ତାହାକୁ ଡାକିକିରି ମାଗଣାରେ ଆମେ ଗୁଟେ ଶିକ୍ଷାକେନ୍ଦ୍ରଟେ କଲୁଁ କୋଚିଂଟେ ଷ୍ଟାର୍ଟ୍ କଲୁଁ ଯେ ପିଲାମାନେ ସେଟା ଆସିକିରି ତାକର୍ ବାପା ମା' ଗାଡ଼ିଅନ୍ମାନ୍କୁ ବି କୁହାହେଲା ଯେ ବାବୁ ଏନ୍ତି ବୁଲ୍ବାର୍ ଖେଲ୍ବାର୍ ଅପେକ୍ଷା ପଢ଼ାଲିଖା କଲେ ଯେ ତାକର୍ ଭବିଷ୍ୟତ୍ କେନ୍ତାକରି ଆଗ୍କେ ଆମର୍ ଦେଶ୍ଟା ଜେନ୍ତିକରି ଆଗ୍କେ ଗତି ଭଲ୍ ଗତି କରିପାର୍ବା ସେଥିର୍ଲାଗି ଆମେ ଗୋଟେ ଶିକ୍ଷାକେନ୍ଦ୍ର କର୍ମୁ ଆର୍ ଛୁଆମାନ୍କୁ ଆନିକିରି ଟ୍ୟୁସନ୍ ପତି କଲୁ ମାଗଣାରେ କଲୁ କିଛି ଅସୁବିଧା ହେଲେ ତାହାକୁ ଚକ୍ ଖଡି କିମ୍ବା ସିଲଟ ପତର୍ ଦିଆ ଦି କରିକିରି ବି ଆମେ ମାଗଣାରେ ପାଠ ପଢ଼ଉ ଥିଲୁଁ ସେଥିର୍ଲାଗି ଆମ୍କୁ ତ ସେ ଭଲ୍ କାମର୍ ଲାଗି ଆମ୍କୁ ଟିକେ ଗର୍ବିତ ଅନୁଭବ୍ ଲାଗେ